ଆଜ୍ଞା ନମସ୍କାର କିଛିଦିନ ପୂର୍ବେ ମୁଁ ନିଜର ଆଧାର ଅପଡ଼େଟ ପାଇଁ ଆଗ୍ରହ ଥିଲି ଏବଂ ସେଥିପାଇଁ ଅନୁରୋଧ ଦାଖଲ କରିଥିଲି ସେଥିରେ ଆମେ କିଛି ଦିନ ପୂର୍ବେ ଏକ ନୂଆ ସ୍ଥାନକୁ ପରିବର୍ତ୍ତନ ହେଇଛୁ ସେଥିପାଇଁ ସେ ଆମେ ଆଧାରର ଆଧାରରେ ଆଧାର ଆଡ୍ରେସଟା ଚେଞ୍ଜ କରିବାକୁ ଚାହୁଁଛୁ ତ ସେଥିରେ ଆମେ ଅପଡ଼େଟଟା ଜାଣିପାରିବୁ କି ସେଥିପାଇଁ ଅନଲାଇନ୍ ଷ୍ଟାଟସଟା ଯାଞ୍ଚ କରିଦିଅନ୍ତୁ